ଆମ ଅଞ୍ଚଳରେ ନିର୍ଦ୍ଧିଷ୍ଟ ବୁଣିବା ଷ୍ଟିଚିଂ ତ ତଥା ରହିଛି ମେସିନ୍ରେ ଆମେ କପଡ଼ା ଏବେ ସିଲେଇ କରିଥାଉ ମୁଁ ବି ପାରମ୍ପାରିକ ପୋଷାକ ତିଆରି କରିଛି ଆମର ମୁଖ୍ୟତଃ ପିନ୍ଧିବାର ଲୁଗା ହେଉଛି ଖଦଡ଼ ଆମେ ଖଦଡ଼ ଲୁଗା ପିନ୍ଧିବାକୁ ବେଶୀ ପସନ୍ଦ କରିଥାଉ ଆମେ ଖଦଡ଼ ଲୁଗାକୁ ହାତରେ ବୁଣିଥାଉ ଖଦଡ଼ ଲୁଗାକୁ ଯେମିତି ଉପାୟରେ ପିନ୍ଧାଯାଏ ସେମିତି ରହେ ଆଗ ଗାନ୍ଧୀଜୀବି ଲୁଗା ବୁଣୁଥିଲେ ଆମେ ଏବେ କିଣିକି ପିନ୍ଧି ଦେଉଥାଉ ଅଳସୁଆ ହୋଇକି ହାତରେ ବୁଣା କପଡ଼ା ଯେତେ ଅଧିକା ଦିନ ଯାଏ କିଣିକି ପିନ୍ଧିବା କପଡ଼ା ସେତେଦିନ ଯାଉନଥାଏ ଆମେ ଶୀତ ଦିନ ପିନ୍ଧିବା କପଡ଼ା ବି ହାତରେ ବୁଣିଥାଉ ଭଲ ବ୍ୟବହାର କରି ଶୀତ ଦିନର କପଡ଼ା ବି ବନାଯାଏ ଯାହାକି ପୁରା ଗରମ ଦାୟକ ହୋଇଥାଏ ମୁଁ ପାରମ୍ପାରିକ କପଡ଼ା ବହୁତ ସିଲେଇ କରିଛି ସିଲେଇ କରିକି ବହୁତ ଜଣଙ୍କୁ ପିନ୍ଧିବାକୁ ବି ଦେଉଛି ମୋ ବନ୍ଧୁବାନ୍ଧବ ମୋର ସିଲେଇ କପଡ଼ା ପିନ୍ଧି ବହୁତ ପସନ୍ଦ କରୁଛନ୍ତି ମୁଁ ପାରମ୍ପାରିକ ଢ଼ାଞ୍ଚାକୁ ବୁଡ଼ାଇ ଦେବାକୁ ଚାହେଁନି ମୁଁ ଏହି ପରମ୍ପରା ସବୁ ଦିନ ପାଇଁ ବଞ୍ଚାଇ ରଖିବାକୁ ଆଉ ମୋତେ ପାରମ୍ପାରିକ କପଡ଼ା ବହୁତ ଭଲ ଲାଗେ ମୋ ପିଲାଙ୍କୁ ମଧ୍ୟ ମୁଁ ହାତ ତିଆରି କପଡ଼ା ପିନ୍ଧାଏ